ଓଡ଼ିଆ ଲୋକମାନେ ଯେଉଁ ଭାଇମାନେ ଓଡ଼ିଆ କହିପାରୁନାହାଁନ୍ତି ଅନ୍ୟ ଭାଷାର ଲୋକ ସେମାନଙ୍କୁ ନିଜ ଭାଷା ଓ ଓଡ଼ିଆ ବିଷୟରେ ବୁଝିବା ପାଇଁ ଯେକୌଣସି ପ୍ରକାର ଛା ଇଙ୍ଗିତ ଏବଂ ଠାର ଦ୍ୱାରା ବୁଝାଇ ପାରିବେ ଏବଂ ଆବଶ୍ୟକ ପଡ଼ିଲେ ଓଡ଼ିଆ ଭାଇମାନେ ସେମାନଙ୍କ ଭାଷାରେ ତାଙ୍କୁ ବୁଝାଇ କହିପାରିବେ